ବାର ହଜାର ଦୁଇ ଶହ ଚାଲିଶି ତେର ହଜାର ଦୁଇ ଶହ ପଞ୍ଚାବନ ପନ୍ଦର ହଜାର ଏକ ଶହ ପଚାଶ ଅଠର ହଜାର ଦୁଇ ଶହ ବୟାଲିଶି କୋଡ଼ିଏ ହଜାର ତିନି ଶହ ପଇଁଚାଲିଶି